ଏବେ ଆମେ ଗୋଟିଏ ଡାଇନିଂ ଟେବୁଲ ନିଲକମଲର ଆଣିଥିଲୁ ଯେଉଁଟାକି ଏତେ ଖରାପ ପଡ଼ିଲା ତା'ର ଗୋଡ଼ ଗୁଡ଼ାକ ନକ ନକ ହେଉଛି ଏବଂ ତା'ର ଯେଉଁ କାପାବିଲିଟି ତାର ପା ଇଏ ଯେଉଁଟାକି ଏତେ ଭଲ ନାହିଁ ଟିକିଏ ଦାବି ଦେଲେ ଦବି ଯାଉଛି ଏବଂ କୌଣସି ଭାରି ଜିନିଷ ରଖିଲେ ସେଇଟା ବି ଭାଙ୍ଗି ଯିବାର ସମ୍ଭାବନା ରହୁଛି ଅତି ଏତେ ଖରାପ ଜିନିଷଟା ଯେଉଁଟାକି ବ୍ୟବହାର ଯୋଗ୍ୟ ନୁହେଁ